ପ୍ରାୟତଃ ସମସ୍ତେ ଘର ଗୁଡ଼ାକ ସଫାସୁତୁରା ରଖିବାକୁ ଚାହାନ୍ତି ସେଥିପାଇଁ ମୁଁ ମଧ୍ୟ ମୋ ଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ରଖେ ତା'ପରେ ମୁଁ ହେଉଛି ଘର ସକାଳୁ ଉଠିଲା ମାତ୍ରେ ଝାଡ଼ୁ କରେ ପୋଛା ପୋଛି କରେ ତା'ପରେ ଘର ଚଟାଣ ଗୁଡ଼ାକ ସବୁଦିନ ଫିନାଇଲ୍ରେ କି ଯେଉଁ ସିମେଣ୍ଟର ଚଟାଣ ଗୁଡ଼ାକ ଫିନାଇଲ୍ରେ ଫିନାଇଲ୍ ପାଣି ଦେଇକି ମୁଁ ପୋଛା କରେ ଆଉ ଯେଉଁ ମାଟି ମାଟି ଅଛି ମାଟି ଯେଉଁ ଲିପା ହେଇଛି ସେଥିରେ ମୁଁ ଗୋବର ଦେଇକି ମୁଁ ପ୍ରତ୍ୟେକ ଦିନ ମୁଁ ଲିପାପୋଛା କରେ ସେଥିରେ ଆମ ପରିବେଶ ମଧ୍ୟ ସୁସ୍ଥ ରହିଥାଏ ସହିତ ଯିବା ଜୀବାଣୁ ମଧ୍ୟ ଆମ ପାଖକୁ କ୍ଷତି ମଧ୍ୟ ପହଞ୍ଚାଇ ନଥାନ୍ତି ସେଥିରେ ଆମେ ମଧ୍ୟ ବହୁତ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ଆମକୁ ଅନୁଭବ ହେଇଥାଏ ଆଉ ସମସ୍ତଙ୍କୁ ସମସ୍ତେ ମଧ୍ୟ ଘରକୁ ସଫାସୁତୁରା ରଖିବା ଦରକାର ଘର ଚାରିପାଖ ଯେମିତି ସଫା ରଖେ ଘର ଘର ଭିତରେ ମଧ୍ୟ ସେମିତି ସଫାସୁତୁରା ରଖିବା ଦରକାର ଆମେ ଯେମିତି ଆମେ ଯେମିତି ପରିଷ୍କାର ପରିଚ୍ଛନ୍ନ ରହୁଛୁ ଘରକୁ ମଧ୍ୟ ସବୁଦିନ ସଫାସୁତୁରା କରିବା ଦରକାର ତାହା ହେଲେ ଯାଇକି ଆମ ଆମ ପରିବେଶଟା ସୁସ୍ଥ ରହିବ ଆମ ପରିବେଶ ଯେମିତି ସୁସ୍ଥ ରହିବ ତା'ହେଲେ ଆମ ଆମେ ମଣିଷ ବି ସେମିତି ସୁସ୍ଥ ରହିପାରିବୁ